ହେଲୋ

ହଁ ମୋ ବିଷୟରେ ସମସ୍ତେ ଆଉ କିଏ କହୁଛି ସମସ୍ତେ ବାହାର ବାହାର ଯାଉଛନ୍ତି ବାହାର ବାହାର ଯାଇକି ଯେବେ ଏପଟେ ତ ଦୁନିଆ ଜିନିଷ ଗୁଡ଼ାକ କାମ ବି ଦାମ ନାହିଁ ଏଠି ଆଉ ରେଟ୍ ବି ତ ବେଶୀ ବଢ଼ିଗଲାଣି ଜିନିଷର ରେଟ୍ ତ ଦୁନିଆ ହୋଇଗଲାଣି ଆଉ ଯୋଉ ଆମେ ହଁ ଆମେ ସେ ହିସାବରେ ରେଟ୍ କରି ବିକୁଛୁ ଆଉ ଦଶ ଟଙ୍କା କରିକି

ତ ଆଗରୁ ହଁ ନିଜ ଜାଗା ଛାଡ଼ିକି ଆମେ କାହିଁକି ଯିବୁ ଭାଇ ଏଁ ସେଠି ହଁ ନିଜ ଯାଗା ଯାଇ କି ଏଇଠି ଯାହା ହଉ ଆମର ତ ଘର ଦ୍ୱାର ଟିକେ ଦେଖିକି ରହୁଛୁ ଆମେ ଆରାମସେ ଯାହା ହେଉ ଯେତେ ପଇସା ଦୁଇ ପଇସା ଯାହା ରୋଜଗାର ମିଳିଲା ମିଳିଲା ବାହାରେ ଗଲେ ପଇସା ବେଶୀ ଦେଉଛନ୍ତି କିନ୍ତୁ ଅଛି ଆଉ ଲୋକ ହଇରାଣ ହେଉଛନ୍ତି ରହିବା ଖାଇବା ସବୁ ଆଡ଼ୁ ଅସୁବିଧା ହେବ ପଇସା ଖାଲି କମେଇଲେ ତ ହେବନି ନା ଦେଖିକି କ'ଣ ନାଇ ନାଇ ଲାଭ ହେଲେ ବି ନିଜ ଜାଗାଟା ଛାଡ଼ିକି ଯିବାଟା ଆଉ ସେ ସେ ସବୁ ଲାଭଟା ଦେଖିଲେ କ'ଣ ମିଳିବ କହୁନାହାନ୍ତି ପଇସା କମେଇଲେ କ'ଣ ହେବ ଶାନ୍ତି ତ ନାହିଁ ନା ଆମର ଯେ ଘରେ ଆମେ ସେ ଘରେ ଫ୍ୟାମିଲି ନେଇକି ଆରାମସେ ରହୁଛୁ ସେ ଯାଗା ଇଏ କେତେ ଡିଫରେନ୍ସ ରହିବ ପଇସା ଠିକ୍ ଅଛି ପଇସା ମିଳିବ କିନ୍ତୁ ଶାନ୍ତି ମିଳିବନି ସେତିକି ସକାଳୁ ହଁ ଏଠି ତ ସମସ୍ତେ ଛୁଆ ପିଲା ନେଇକି ଚଳିବାକୁ ପଡ଼ିଛି ଆରାମସେ ସମସ୍ତେ ଦେଖା ଦେଖି ସକାଳୁ ତ ହେଉଛୁ ନା ହଁ ହଁ ସେ ତ ଆମେ ଯିବା ଭେରି ନେଇ ପାରିବାନି ଯିବ ନ ଯିବ କାହାକୁ ଆମେ ପ୍ରେସ୍ କରି ପଠାଇବା କାଲି କ'ଣ ହେବ କ'ଣ ନାଇଁ ଏତେ ରିକ୍ସଟା କିଏ ନେବ କାହାର କହୁ ନାହାନ୍ତି ନିଜର ତ ଛୁଆ ପିଲାଙ୍କର ତ ରିକ୍ସ ନେଇ ପାରୁନି ଅନ୍ୟ ଲୋକଙ୍କର ରିକ୍ସ କ'ଣ ଆମେ ମାନେ ନେବା ସେ ତାର ତ ହଁ ସେ ଯୋଉ ଭଳିଆ ହଁ ସେ ଇଏ ଆମେ କାହିଁ କି ଯିବା ସେଇଆ କହୁଛି ପରିବାର ଛାଡ଼ିକି ଯିବାକୁ ଇଚ୍ଛା ଲାଗୁନି ନା ନିଜ ପରିବାର ସାଙ୍ଗରେ ଆମେ ରହି ଯିବୁ କାହିଁକି ଟଙ୍କା କମ୍ କମାଇଲେ ବି ଆମେ ଖୁସିରେ ଅଛୁ ଠିକ୍ ଆଜ୍ଞା ଆଉ ଆପଣ ଦୁଇ ଟଙ୍କା ବେଶୀ କମେଇଛନ୍ତି କିନ୍ତୁ କାହାକୁ ଦେଖା ପାଉନେ ଖାଲି ପଇସା ଦେଖୁଛନ୍ତି ସକାଳ ପାଇଲେ ହଁ ପଇସା ଦେଖିଲେ କ'ଣ ହେବ ଆମର ଯେ ସମସ୍ତେ ଛୁଆପିଲାଙ୍କ ଦୁଃଖ ସୁଖ ନିଜ ଦୁଃଖ ସୁଖ ସମସ୍ତେ ବାଣ୍ଟିକି ରହୁଛୁ ଘର ପରିବାର ପାଇଁ ଆଉ ଖାଲି ମୁଁ ପଇସା କମେଇଲେ କ'ଣ ପଇସା କ'ଣ କ'ଣ କରିବି ପଇସା ହୁଁ ସେଥିପାଇଁ ମିଶିକି ଆଉ କମ୍ ବେଶୀ କି ଦେଖୁଛନ୍ତି ସରକାର ତ ସରକାର ହେଲେ କ'ଣ କରିବ ଯେମିତି ଏବେ ବର୍ଷା ଯୋଉ ହିସାବରେ ହେଲାଣି ସବୁ ତ ଭଲ ଜିନିଷ ସବୁ ବୋହି ପଡ଼ୁଛି ପାଣିରେ ନଇ ବଢ଼ି ହୋଇ ଯାଉଛି ଚାଷୀ କ'ଣ କରିବ ନିଜେ ଚିନ୍ତା କରନ୍ତୁ ଚାଷୀର ସବୁ ଚାଷ ଯିବ ନିଶ୍ଟୟ ହେବ ମୁଁ ଆପଣ ଆମଦାନୀ ହେଲେ ସବୁ ଜିନିଷ କମ୍ ଆମଦାନୀ ହେଲେ ତ ରେଟ୍ ତ ବଢ଼ିବ ମାର୍କେଟରେ ତ ଆମେ ସରକାରକୁ ବି ଦୋଷ ଦେଲେ କିଛି ଲାଭ ଅଛି ମୋତେ ସମସ୍ତେ ଲୋକ ତ ବୁଝୁ ନାହାନ୍ତି ନା ସରକାରଙ୍କୁ ସବୁ ଜିନିଷ ସରକାର ଦୋଷୀ ପ୍ରତି ଜିନିଷର ସରକାର ଦୋଷୀ ଆପଣ ତିନିଟା ଛୁଆ ଜନ୍ମ କଲେ ସେଇଟା ବି ସରକାରର ଦୋଷ କିନ୍ତୁ ନିଜ ଦୋଷ ତ ନିଜେ ଜାଣି ପାରୁ ନାହାନ୍ତି ମୁଁ କ'ଣ କରୁଛି କ'ଣ ନାଇଁ ବୁଝିଲେ ନା ଏଇ ସବୁ ଜିନିଷକୁ ନେଇକି ପରିବାର ସାଙ୍ଗରେ ଥିଲେ କ'ଣ କି ଆମେ ଆଉ ଦେଖୁଛନ୍ତି ସୁଖ ଦୁଃଖରେ ଚଲେଇଛୁ ଗୋଟେ ସମୟ ପରିବାର ନେଇକି ଏତିକି ଆମକୁ ଆଉ ପଇସା କ'ଣ ପଇସା ଆସୁଛି ଯାଉଛି କେତେବେଳେ ଭଲ କମେଉବୁ କେତେବେଳେ କମ୍ ବି କମେଇବୁ ସବୁକୁ ମ୍ୟାନେଜ୍ କରିବାକୁ ରହିବାକୁ ପଡ଼ୁଛି ଏଇ ସବୁ ଜିନିଷ ଚାଲିଛି ଆଉ କ'ଣ କରିବା କହ ଆଉ ଶସ୍ତା ହେଲେ ଭଲ ଆମର ଏଠି ବି ଶସ୍ତା କୋଉଠି କିଏ ମହଙ୍ଗାଇ ବିକୁଛି ଆଉ ଗୋଟେ ଜିନିଷ ଆଜ୍ଞା ଆମେ ତ ଡୁପ୍ଲିକେଟ୍ ଜିନିଷ ଦେଉନୁ ନା ଯାହା କିଛି ଆଣିବୁ ଓରିଜିନାଲ୍ ଆଣିବୁ ଯିଏବି ଖାଇବ ଯିଏ ବା ଖାଉ ସେମାନେ ପାଞ୍ଚଟା ବିକନ୍ତୁ ଆମେ ଦୁଇଟା ବିକିଲେ ଆମକୁ ଶାନ୍ତି ଅଛି କିନ୍ତୁ ଲୋକଙ୍କର ଦେହ ଖରାପ କରିବା ପାଇଁ ଦେଉନୁ ପେଟ ଖରାପ ଥିବା ପରେ ବିକ୍ରି ଦିନ ପଇସାକୁ ଦେଖୁନୁ ଆମେ ଜିନିଷକୁ ଦେଖୁଛୁ ଲୋକଙ୍କୁ ଦେଖୁଛୁ କିନ୍ତୁ ଆମର ସେ ଜାଗାରେ ଆମେ ଟିକେ ରେଟ୍ କରିଛୁ ଯାହା ଇଚ୍ଛା ହେଉଛି ଖାଇବେ ଯିଏ ଖାଇଲା ନିଶ୍ଚେ ଖାଇବ ବୁଝିଲେ ହଁ ହଁ ଯିଏ ବୁଝି ପାରିବ ଦୁଇ ପଦ ଜାଣି ପାରିବ ସେହି ହିଁ ମଣିଷ ଖାଇବ ଶସ୍ତାରୁ ଅବସ୍ଥା କାହିଁକି ଯିବ ହଁ ହଁ ସେଇ ସବୁ ଜିନିଷ ଆମେମାନେ ଇଏ ଅଛୁ ଆଉ କ'ଣ କହିବି ଦେଖନ୍ତୁ ହଁ ହଁ ସବୁ ଜିନିଷ ଆମର ସେମିିତି ଚାଲିଛି ଆଉ